ଆମକୁ ଟେକ୍ନୋଲୋଜି ବହୁତ୍ ପ୍ରକାର ସୁବିଧା ମିଳୁଛି ଯେ ଯେ କି ମୋବାଇଲ୍ ଆମେ ଦୂର ସ୍ଥାନକୁ ପଇସା ପଠେଇବାରେ ବହୁତ ଅସୁବିଧା ଥିଲା ଫୋନ୍ପେ ଗୁଗଲ୍ ପେ ପେଟିଏମ୍ ସୁବିଧା ସୁଯୋଗ ସମ୍ପୁର୍ଣ୍ଣ ପରିବର୍ତ୍ତନ ହେଲା ଯେ କି ପିଲାମାନେ ବି ମଧ୍ୟ ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି ଯେ କି ଗୁଗୁଲ୍ ଟ୍ରାନ୍ସଲେସନ୍ ଅଛି ଯେଉଁଟା ବୁଝୁ ନଥିଲେ ସେଟା ବି ବହୁତ ସୁବିଧା ଇଣ୍ଟର୍ନେଟ୍ର ସୁବିଧା ହେଇଛି ଯେ କି ଆମେ ଟେକ୍ନୋଲୋଜିରେ ପରିବର୍ତ୍ତନ କରିପାରିବା ଯାହାକି ଆମ ମଣିଷ ଜୀବନର ଘଟିଛି ଟେକ୍ନୋଲୋଜି ଏମିତି ଏକ ଜିନିଷ ଯିଏକି ଅଧ ଘଣ୍ଟାରେ ହଉଥିବା କାମକୁ ପାଞ୍ଚ ମିନିଟ୍ରେ କରୁଥିଲେ ଟେକ୍ନୋଲୋଜି ପରିବର୍ତ୍ତନ ପାଇଁ ଆମ ଜୀବନ ମଣିଷର ସୁସ୍ଥ ରହିଛି ମୋବାଇଲ୍ରେ ଯଦି ଆମେ ଦୂର ସ୍ଥାନକୁ କ'ଣ ଗୋଟେ ପଠେଇବାର ଥିଲେ ବହୁତ ଲେଟ୍ ହେଉଥିଲା ପଇସା ପତ୍ର ତ ବହୁତ ଲେଟ୍ ହଉଥିଲା ତେଣୁ ମୋବାଇଲ୍ ଏକ ଏମିତି ଜିନିଷ ଯିଏକି ଟେକ୍ନୋଲୋଜି ହିସାବରେ ବାହାର କରି ସେ ଫୋନ୍ପେ ଯୋଗେରେ ଆକାରରେ ସେ ଦେଇଛି